ମୁଁ ଏଇ ଚାରି ପାଞ୍ଚ ଦିନ ତଳେ କଟକ ମାର୍କେଟ୍ରୁ ଗୋଟେ ସାବୁନଟେ କିଣିଥିଲି ନବେ ଟଙ୍କା ଦେଇକି ସେଇ ସାବୁନଟା ମାନେ ଏ ପାଣିରେ ରହିଗଲା ବେଳକୁ ବତୁରି ଯାଇକି ପୁରା ନଷ୍ଟ ହୋଇଯାଉଛି ଆଉ ପୁରା ବତୁରିକି ପୁରା ସେଇ ସାବୁନ କେସ୍ରେ ହିଁ ଲାଗିଯାଉଛି ଏତେ ଖରାପ ପଡ଼ିଲା ସାବୁନ ଯେ ମୋର ପଇସା ବି ବେକାରରେ ପଳେଇଲା ଆଉ ସମସ୍ତଙ୍କୁ କହିବାକୁ ଚାଁହୁଛି ସେ ସାବୁନ ବି କେହି କିଣିବାନି